ମୁଁ ଆମ ଘରେ ପ୍ରାୟ ଶହେ ପଟ କୁକୁଡ଼ା ରଖିଛି ତାକୁ ଠିକ୍ ପାଳନ ବି କରୁଛି ଠିକ ସମୟରେ ତାକୁ ଦାନା ଦେଉଛି ଏବଂ ମୋର ଦାନା ଦେବା ସହିତ ତାକୁ ଠିକ୍ ଉଚିତ ରେଟରେ ସେ କୁକୁଡ଼ା ଯାକ ମଧ୍ୟ ବିକା ହେଉଛି ଓ ତାର କୁକୁଡ଼ାର ଯତ୍ନ ନେବାକୁ ପଡ଼ୁଛି କୁକୁଡ଼ା ତାର ସମୟ ହେଲେ ସେ ଅଣ୍ଡା ଦେବ ଅଣ୍ଡାରୁ ଛୁଆ ହେବ ତାର ଛୁଆ ହେବା ପର୍ଯ୍ୟନ୍ତ ତାକୁ ଠିକ ସମୟରେ ଅଣ୍ଡା ଦେବା ସମୟରେ ତାକୁ ଠିକ ଜାଗାରେ ଅଣ୍ଡା ଦେବାପାଇଁ ତିଆରି କରିବା ତାର ଛୁଆ ହେଲାପରେ ସେ ଛୁଆ ଗୁଡ଼ିକୁ ତାକୁ ଠିକ୍ ଯତ୍ନରେ ତାର ପାଇଁ ଗୋଟିଏ ଛୋଟ ଟୋକେଇ ତିଆରି ସେ ଟୋକେଇରେ ତାକୁ ରଖିବା ଯେମିତିକି ବାହ୍ୟ ଶତ୍ରୁ କାଉ ବିରାଡ଼ି ଯେମିତିକି ସେ ଛୁଆ ଗୁଡ଼ାକୁ ନଷ୍ଟ କରିପାରିବେ ନାହିଁ ସେଥିପ୍ରତି ଧ୍ୟାନ ଦେବା ତାର ବିଭିନ୍ନ ପ୍ରକାର ରୋଗ ବି କୁକୁଡ଼ାକୁ ଆକ୍ରମଣ କରିଥାଏ ପ୍ରାୟ ଦୁଇ ଥର ସେମତି ବି ହୋଇଛି ହେଲେ ବାର୍ଡ଼ ଫ୍ଲୁ ଏମିତି ବିଭିନ୍ନ ପ୍ରକାର ରୋଗ ଆସେ ଆମେ ପଶୁ ଚିକିତ୍ସକ ବା ପଶୁ ଡାକ୍ତର ସହିତ ଯୋଗାଯୋଗ କରୁ ପଶୁ ଡାକ୍ତର ଯାହା ଆମମାନଙ୍କୁ ନିର୍ଦ୍ଦେଶ ଦିଏ ବା ଔଷଧ ଦିଏ ସେ ଔଷଧ ଆମେ ଆଣି ଦେଇଥାଉ ସେହି ଔଷଧ ଜରିଆରେ ଆମର କୁକୁଡ଼ା ଗୁଡ଼ାକ ସୁରକ୍ଷିତ ହୋଇଥାନ୍ତି ମୁଁ ଯେତେବେଳେ ଘରେ ନଥାଏ ମୋ ପରିବାର ମୋ ବାପା ମା' ବା ମୋ ସ୍ତ୍ରୀ ଯିଏ ଘରେ ଥିବେ ସେମାନଙ୍କୁ ମୁଁ ଦାଇତ୍ୱ ଦେଇଯାଏ ସେମାନେ ମୋର କୁକୁଡ଼ାର ଠିକ ରୂପେ ଯତ୍ନ ନିଅନ୍ତି ଏବଂ ସେ କୁକୁଡ଼ା ଗୁଡ଼ାକ ସୁଚାର ରୂପେ ରଖିଥାଆନ୍ତି ମୁଁ ଆସିଲାପରେ ଦେଖିଲେ ସେ କୁକୁଡ଼ାଗୁଡ଼ାକ ଠିକ ସୂଚାର ରୂପେ ଥାନ୍ତି ରୋଗ ରୋଗଗ୍ରସ୍ତ ହେଲେ ସାଙ୍ଗେସାଙ୍ଗେ ମୁଁ ପଶୁଡାକ୍ତର ପାଖକୁ ଯାଇ ତାର ଚିକିତ୍ସା ତୁରନ୍ତ କରେ ଏବଂ ସେହି କୁକୁଡ଼ାଗୁଡ଼ିକ ବିକି ମୁଁ ବହୁତ ଲାଭବାନ ବି ହୋଇପାରିଛି